ମୁଁ ମୋ ଜୀବନରେ ପ୍ରାୟତଃ ବହୁତ କ୍ଷେତ୍ରରେ ସଫଳତା ଲାଭ କରିଛି ଛୋଟ ଥିଲାବେଳେ ପାଠ ପଢ଼ିବା ସମୟରେ ବହୁତ ପ୍ରକାରର ସଫଳତା ହାସଲ କରି ଚାଲିଥିଲି ଏବଂ ବିବାହ ପରେ ମୁଁ ମଧ୍ୟ ଗର୍ବିତ ମୋର ଏହି ସଫଳତା କାରଣରୁ ମୁଁ ରୋଷେଇକୁ ନିଜର ବୃତ୍ତି ଭାବେ ଗ୍ରହଣ କରି ଆଗକୁ ବଢ଼ି ଚାଲିଥିଲି ଏବଂ ଆମ ଅଞ୍ଚଳରେ ମୋତେ ଏକ ଭଲ ରୋଷେଇଆ ଭାବରେ ପୁରସ୍କୃତ ମଧ୍ୟ କରିଥିଲେ ଏବଂ ମୋ ରୋଷେଇକୁ ଖାଇବାପାଇଁ ସମସ୍ତେ ପସନ୍ଦ କରନ୍ତି ଏବଂ ମୋତେ ନାନାପ୍ରକାରର ଅୟୋଜନକୁ ନିମନ୍ତ୍ରଣ ମଧ୍ୟ କରିଥାନ୍ତି